ଜନ ବାବୁ କେମିତି ଅଛନ୍ତି ଭଲ ଅଛି ହଉ ଦୋକାନ ଖୋଲିଲାଣି

ହଁ ହଁଁ ଘରରେ ସବୁ କେମିତି ଅଛନ୍ତି

ଆମର ବି ଭଲ ଅଛନ୍ତି ହଁ ହଁ କାଇଁନା ମୁଁ କାଲି ଏଠି କାଲି ଆଇଲି ତ ବେଙ୍ଗଲୋର୍ ଯାଇଥିଲି ଆଉ ବରା ସିଙ୍ଗଡ଼ା କେତେ ରେଟ୍ ବିକୁଛ ହଁ ହଁ ହଁ ହଁ ହଁ ହଁ ଆଉ ଭଲ ଟେଷ୍ଟି ହଁ ହଁ ହଁ ହଁ ହଁ ହଁ ହଁ ଟିକେ ଟେଷ୍ଟ୍ କରିବା ଆଉ ହଁ ଆଉ ବେପାର ହାଟ କେମିତି ଚାଲିଛି

ଆଉ ଖାଲି ବେପାର ହାଟ କରୁଛୁ ନା ଆଉ କ'ଣ କରୁଛୁ ହଁ ହଁ ହଁ ଆପଣ ନହେଲେ ଫ୍ରି ହେଲେ ଆସୁନାହାନ୍ତି ଆମ ଆଡ଼େ ଟିକେ ବୁଲିକି ଯିବେ ହଁ ହଁ ହଁ ହଁ ହଁ ମୁଁ ସମୟ ବାହାର କରିକି ଆସିବି ଆଉ ହଁ ହଁ ଆଉ କ'ଣ ଖାଇଥିଲେ ହଁ